ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏଟେ କାରଣ ସାମଗ୍ରିକ ବିକାଶପାଇଁ ଶାରୀରିକ ବିକାଶ ସହିତ ମାନସିକ ବିକାଶର ଆବଶ୍ୟକତା ରହିଛି ତେଣୁ ସବୁ ମଣିଷର ମାନସିକ ସ୍ୱାସ୍ଥ୍ୟ ଠିକ୍ ରହିବା ଦରକାର ଏଥିପାଇଁ ଲୋକଙ୍କ ଭିତରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ରହିବା ଦରକାର କାରଣ ଆମ ଅଞ୍ଚଳରେ ଏଇ ମାନସିକ ସ୍ୱାସ୍ଥ୍ୟକୁ ବଜାଇ ରଖିବାପାଇଁ ଲୋକଙ୍କ ଭିତରେ ବିଭିନ୍ନ ପ୍ରକାର କ୍ରିଡ଼ାର ଆୟୋଜନ କରାଯାଇଥାଏ ଆଉ ଏଇ କାର୍ଯ୍ୟକ୍ରମକୁ ପରିଚାଳିତ କରାଯାଏ ଗ୍ରାମବାସୀଙ୍କ ଦ୍ୱାରା ତେଣୁ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଆଡ଼େ ହୋଇଥାଏ ଏବଂ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିଡ଼ା ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ ହୋଇଥାଏ ଆଉ ଏଇ ମାନସିକ ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଉ କାର୍ଯ୍ୟକ୍ରମ ହୁଏ ଗ୍ରାମାଞ୍ଚଳରେ ସେଥି ଭିତରେ ବିଭିନ୍ନ ପର୍ବପର୍ବାଣୀରେ ବନ୍ଧୁତ୍ୱ ପୂର୍ଣ୍ଣ କାର୍ୟ୍ୟକ୍ରମ ହୁଏ ଆଉ ସେଥିପାଇଁ ବିଭିନ୍ନ ପ୍ରକାର ଇଭେଣ୍ଟ ସବୁ କରାଯାଏ ଖେଳକୁଦ କରାଯାଏ ଆଉ ଘରେ ବସିକି ବୟସ୍କ ଲୋକଙ୍କ ପାଇଁ ମଧ୍ୟ ବିଭିନ୍ନ ଖେଳ କାର୍ଯ୍ୟକ୍ରମ କରାଯାଇଥାଏ ସେଥିଭିତରେ ଲୁଡ଼ୁ ତାସ ପସାପାଲି ରହିଛି ଆଉ ଯୁବକ ଯୁବତୀମାନଙ୍କ ପାଇଁ ବାହାରେ ପଡ଼ିଆରେ ମଧ୍ୟ ବିଭିନ୍ନ କ୍ରିଡ଼ାର ଆୟୋଜନ କରାଯାଇଥାଏ ଆଉ ଏଇସବୁ ଯୋଗୁଁ ଲୋକମାନଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ୍ ରହିଥାଏ ବୋଲି ଆମେ ସମସ୍ତେ ହୃଦୟଙ୍ଗମ କରୁଛୁ